ବିଭିନ୍ନ ପ୍ରକାରର ବ୍ୟାଙ୍କିକ ଆମ ମାନଙ୍କ ପାଇଁ ଅଧିକ ଉତ୍ତମ କାରଣ ମାନେ ଏବେ ଯେଉଁ ଇଣ୍ଟର ମୋବାଇଲରେ ଯେଉଁ ଇଣ୍ଟରନେଟ ଆସୁଛି ତା ଦ୍ବାରା ବହୁତ ସୁବିଧା ବି ହେଇପାରୁଛି ଇଣ୍ଟରନେଟ ସାହାଯ୍ୟ ରେ ମୋବାଇଲରେ କେତେକ ଆପ ବି ମଧ୍ୟ ଅଛି ସେ ଆପ ମଧ୍ୟ ଗୁଡ଼ିକ ମଧ୍ୟରୁ ଫୋନ୍ ପେ ଗୁଗଲପେ ଭାରତ ପେ ପେଟିଏମ୍ ଇତ୍ୟାଦି ବହୁତ ଭ ବେଷ୍ଟ୍ ଆପ କାରଣ ଏହି ଆପ ମଧ୍ୟରେ ଆପଣ କେ ମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପଇସା ବି ମଧ୍ୟ ପଠାଇ ପାରିବେ ଓ ଆଣି ବି ମଧ୍ୟ ପାରିବେ ଏହା ଦ୍ବାରା ବହୁତ ଲୋକଙ୍କର ସୁବିଧା ମଧ୍ୟ ହୋଇଥାଏ ମାନେ ପାଖରେ କିଛି କ୍ୟାସ୍ ବି ରଖିବାକୁ ପଡ଼େ ନାହିଁ ଅନଲାଇନ ପେମେଣ୍ଟ ଏଇ ଏଇ ଆପ ମାନଙ୍କ ମଧ୍ୟରେ ହୋଇଥାଏ ଏହା ଦ୍ବାରା ବହୁତ ସୁବିଧା ବି ମଧ୍ୟ ହୋଇଥାଏ ଲୋକମାନେ ପୁରା ମାନେ ଯେତେବେଳେ କ୍ୟାସ୍ ଧରିକି ଲୋକମାନେ ବୁଲନ୍ତି ଟିକେ ଯତ୍ନର ସହିତ ବୁଲନ୍ତି କାରଣ କାହିଁକି ନା ଚୋରି ଯଦି ହେଇଯିବ ବହୁତ ହଇରାଣ ବି ମଧ୍ୟ ହୋଇପାରନ୍ତି ସେଥିପାଇଁ ଏହି ଆପ ଗୁରା ବାହାରିବାରୁ ଲୋକମାନେ ଏତେ ଟେନ୍ସନ୍ ବି ହଉ ନାହାଁନ୍ତି ଆରାମ ସେ ଯେଉଁଠି ଯାହା ଜିନିଷ ବି ମଧ୍ୟ କିଣିଲେ ସବୁ ଏହି ଅନଲାଇନରେ ପେମେଣ୍ଟ ମଧ୍ୟ କରିପାରିଲେ ଏହା ଦ୍ବାରା ବହୁତ ସୁବିଧା ବି ମଧ୍ୟ ହେଇପାରୁଛି